ଖତ ଆମକୁ ବହୁତ ସାହାଯ୍ୟରେ ଲାଗୁଛି ଆମର ଗୋବର ଗୋବର ଖତ ମିଶେଇକି ଆମେ ତାକୁ କୋପେଷ୍ଟ୍ କରୁଛୁ କମପୋଷ୍ଟ୍ କଲା ପରେ ଆମେ ତାକୁ ଜମିରେ ଦେଉଛୁ ଜମିରେ ଦେଇସାରିବା ପରେ ଆମେ ଯେଉଁ ପନିପରିବା ଚାଷ କରୁଛୁ ସେଥିରେ ବି ଆମେ ତାକୁ ସେଥିରେ କାମରେ ଲାଗୁଛି ଏମିତି ବହୁତ କାମରେ ଲାଗୁଛି ଆମର ବିଶେଷ କରି ଆମର ଚାଷ ଜମିରେ ଆଉ ଆମେ ଯେଉଁ ରବି ଫସଲ କରୁଛୁ ରବି ଫସଲ କାମରେ ଆମର ଲାଗୁଛି ସେ ଖତ ଆମର ବହୁତ କାମ କାର୍ଯ୍ୟରେ ଲାଗୁଛି ଯେଉଁଟାକି ଆମେ ତାଙ୍କୁ ଦେଲେ ତାକୁ ଦେଲେ ଆମର ସାର ମସଲା କମ୍ ଖର୍ଚ୍ଚ ହେଉଛି ତା'ର ମସଲାଟା ଆମର ଅଧିକ କିଛି ଖର୍ଚ୍ଚ ହେଉନି ସେ କାମ ସେ ଦିନିଷିଟା ଆମକୁ ଉପକାରରେ ଲାଗୁଛି ଏହା ହେଉଛି କଥା ଆଉ